ଆମର କ'ଣ କ'ଣ ଲୁପ୍ତ ହେଊଛି କହିଲେ ଦାସକାଠିଆ ତାପରେ ହଁ ଦାସକାଠିଆ ସେଠୁ ଘୋଡ଼ା ନାଚ ତାପରେ ଏସବୁ ମାନେ ଲୋକାଲରେ କଳା ମାନେ ଶୈଳୀ ସବୁ ଲୁପ୍ତ ହେଉଛି ଏ ଶୈଳୀର କଳାର ସଂସ୍କୃତି ଏସବୁର ବଜାୟ ରଖିବା ପାଇଁ ଆମେ କିଛି ପଦକ୍ଷେପ ନେବାକୁ ପଡ଼ିବ ଏସବୁୁର କଳାର ପଦକ୍ଷେପ ଗୁଡ଼ିକ ନ କଲେ ଆମେ ହଇରାଣରେ ପଡ଼ିବ ଏସବୁ କଳା ସଂସ୍କୃତି କେବେ ହେଲେ ବି ଆମ ମାନେ ହାତ ଛଡ଼ା ନ ହବା ଦରକାର ଏସବୁ ଜାଣିଲେ ଆମର ଚିରୋପ୍ରକୃତ ରହିବ ଆଉ ତୁମେ ଯଦି ଏସବୁ ବିଷୟରେ ବଜାୟ ରଖିବାକୁ ଚାହୁଁଛ ତାହେଲେ ତମେ ଏସବୁ କାର୍ଯ୍ୟ ଗୁଡ଼ା କରିଚାଲ ଆଉ ମନଦୁଃଖ କଲେ କିଛି ଲାଭ ନାହିଁ ଆଉ କଳା ଶୈଳୀ ଏସବୁ ଗୁଡ଼ାକ ଏସବୁ କରିଚାଲ ଦେଖିବ କ'ଣ ହେଉଛି ଆଉ ତ ଏମିତି ତ ଚାଲିଛି କଳା ଶୈଳୀ ଗୁଡ଼ିକ ପଛରେ ପଡ଼ିି ବିଜ୍ଞାନର ଅଗ୍ରଗତି ହେଇଚାଲିଛି ବିଜ୍ଞାନ ଆମର ସବୁକିଛି ସବୁ ସଂସାର ସବୁ ସାରିଦେଉଛି କିନ୍ତୁ କିଛି ହେଇପାରୁନି ଦେଖ ଯଦି ମନଦୁଃଖ କରୁ ମାନେ କଳା ଶୈଳି ଏବଂ ଏହିସବୁ ଲୁପ୍ତ ଘରେ ଲାଗିଛି ତାପରେ ଘୋଡ଼ା ନାଚ ବିଲୁପ୍ତ ହେବାରୁ କେତେ କ'ଣ କଳା ଶୈଳୀ ସବୁ ବନ୍ଦ ହେଇଯାଉଛି ତେଣୁ ଏଇସବୁ କରିକି ଆଣି ଚାଲନ୍ତୁ ଯଦି ହେଲା ମୋତେ ବି କହିବେ ମୁଁ ବି ଶିଖିବି ଆଉ ତେଣିକି ଯାହା ହେଲେ ହବ ଆଇବ ନହେଲେ ଯଦି ଆହୁରି ଭଲ ଯଦି ହେଲା ତ ଆହୁରି ଭଲ ଯଦି କିଛି ଅସୁବିଧା ହୁଏ ତାହେଲେ ମୋତେ ଏ ଜଣ ଏଇ ନମ୍ବରରେ ସମ୍ପର୍କ କରିବେ ଆଉ ହ୍ୱାଟ୍ସଆପ୍ରେ ଯୋଗଦାନ କରି ମୋତେ ଏସବୁ ବିଷୟରେ ଜଣେଇବେ ଏବଂ କେଉଁ କେଉଁ କାର୍ଯ୍ୟ ସବୁ ହେଉଛି କେଉଁ କାର୍ଯ୍ୟ ସବୁ ହଉନାହିଁ ଏସବୁ କହିଲେ ମୁଁ ଚିରୋପ୍ରକୃତ ହେଇପାରିବି ଏଇସବୁ ହେଲା ଆଉ କ'ଣ କ'ଣ ରହୁଛି ଅସୁବିଧା କ'ଣ ସୁୁବିଧା କି ଯାହା ଅସୁବିଧା ସୁବିଧା କିଛି ପ୍ରୋବ୍ଲେମ୍ ଥିଲେ ମୋତେ ଜଣେଇବେ ତାପରେ ଆମର କଳା ସଂସ୍କୃତି ବଜାୟ ରେଖିବା ପାଇଁ ଆମେ ନୂତନ ପଦକ୍ଷେପ ଗୁଡ଼ିକ ନେବାକୁ ଚାହୁଁଛୁ ଏସବୁ କରିକି ରଖିବା ଆଉ ହେଇଗଲା ଆପଣ ରଖନ୍ତୁ ନେଇିକିି ଆଉ ମନଦୁଃଖ କଲେ କ'ଣ ହବ କଳା ସଂସ୍କୃତି କାର୍ଯ୍ୟ ରହିଛି ତେଣିକି ସଂସାରରେ ଯାହା ଚାଲିଛି ଚାଲଥାଉ କଳା ସଂସ୍କୃତିକୁ ବଜାୟ ରଖିଥାଅ ଏବଂ ଏହିସବୁ କଳା ସଂସ୍କୃତି ଆମର ଆଧୁନିକ ଚେଷ୍ଟା ହେବାକୁ ଯାଉଛି ଆପଣ ଏଇସବୁ କରନ୍ତୁ ଆଉ କଳା ସଂସ୍କୃତି ବଜାଇ ରଖିଲେ ଆମ ଦେଶ ଆଗେଇଯିବ